ହ୍ୟାଲୋ ହଁ କୁହନ୍ତୁ ଆଜ୍ଞା ହଁ କୁହନ୍ତୁ ହ୍ୟାଲୋ ହଁ କୁହନ୍ତୁ ଆଜ୍ଞା ହ୍ୟାଲୋ କୁହନ୍ତୁ ଆଜ୍ଞା କ'ଣ କହୁଛନ୍ତି ହଁ ମୋର ହୋଲ୍ସେଲ୍ ଦୋକାନ ଅଛି ପ୍ରଥମେ ସବୁ କିିଛି ଅଛି ହୋଲ୍ସେଲ୍ ଦୋକାନ ଆପଣ କ'ଣ ସବୁ କିିଛି ମିଳିବ ଆଉ ରେଟ୍ବି ସେମିତି ଠିକ୍ ଅଛି ରେଟ୍ ଅଲଗା ଅଲଗା ରେଟ୍ ସବୁ ଅଛି ଚୁଡ଼ିର ଅଲଗା ଆଉ ମାନେ ସବୁଥିରେ ଅଲଗା ଅଲଗା ରେଟ୍ ଅଛି ହୋଲସେଲ୍ରେ ତ ରେଟ୍ କମ୍ ଥାଏ

ହଁ ଆସିକି ଦେଖନ୍ତୁ କାରଣ ଆମର ତ ଦୋକାନରେ ଦୋକାନରରେ ତ କମ୍ ରେଟ୍ ଦିଆହଉଛି ହୋଲ୍ସେଲ୍ ଦୋକାନ ଆମର ସବୁକିଛି ମିଳିବ ରେଟ୍ ବି ଠିକ୍ ଲାଗିବ ଆପଣ ଆସିକି ଦେଖନ୍ତୁ ମୁଁ ସେମିତି ଭାବିବିନି ଯେ ଆମ ଦୋକାନରେ ସବୁ କିଛି ଜିନିଷ ରେଟ୍ ଅଛି ବୋଲି ଅନ୍ୟ ଦୋକାନରେ ବୁଝିବେ ଆଜ୍ଞା ହଁ ଆଜ୍ଞା ସବୁ ଆଇଟମ୍ ମିଳିବ ଆପଣ ବି ମୋ ରେଟ୍ ଯଦି ଅଧିକ ଲାଗେ ଆପଣ ବି ଅନ୍ୟ ଦୋକାନ ଯାଇକି ବୁଝିକି ବୁଝିପାରିବେ ଯାଇକିନା ଦୋକାନରେ ମୋ ମୋ ତା'ପରେ ମୋ ଦୋକାନ ଆସିକି ଜିନିଷ ନେବେ ଯଦି ରେଟ୍ ଭଲ ଲାଗିଲା ଆପଣଙ୍କୁ ଠିକ୍ ଅଛି ଆସିକି ଦେଖନ୍ତୁ ଆପଣଙ୍କୁ ଆପଣ ଭାବୁଥିବେ ବେଶୀ ରେଟ୍ ଲାଗୁଛି ମୋ ଦୋକାନ ହଁ ସାମାନ ସବୁ ଠିକ୍ ଅଛି ଆପଣ ଅନ୍ୟ ଦୋକାନରେ ଯାଇକି ବୁଝିକି ଆସନ୍ତୁ ଅନ୍ୟ ଦୋକାନରେ ଯଦି ମୋ ଦୋକାନ ମୋ ସାମାନ ଠାରୁ ଅଧିକ ରେଟ୍ ଥିବ କମ୍ ରେଟ୍ରେ ଥିବ ଆପଣ ନେଇ ସେଇଠୁ ବି ନେଇପାରନ୍ତି ମୋ ତାଙ୍କଠୁ ଯଦି ମୋର କମ୍ ଥିବ ମୋ ପାଖରେ ବି ନେଇପାରନ୍ତି ଆସିକି ଦେଖନ୍ତୁ କ'ଣ ସବୁ ଆଇଟମ୍ ଅଛି ଖୋଜିବେ ସେଇ ଆଇଟମ୍ ମିଳିବ ଆସନ୍ତୁ ଆସିକି ଦେଖନ୍ତୁ ସେମିତି ମୁଁ କହିପାରିବିନି ସବୁଥିରେ ଅଲଗା ଅଲଗା ରେଟ୍ ଅଛି ମୁଁ ଆସିକି ବୁଝିକି ଦେଖନ୍ତୁ ତା'ପରେ ଆପଣ ମତେ କହିବେ ଆଉ ଆଜ୍ଞା ଆଜ୍ଞା